ହଁ ମୁଁ ବାସନ ଧୋଇବା ପ୍ରଣାଳୀ ମୁଁ କହିପାରିବି ତୈଳଯୁକ୍ତ ବାସନ ସଫା କରିବା ପାଇଁ ଆମର ଫାର୍ଷ୍ଟ ସଫା କରିବା ପାଇଁ ଆମେ ନିର୍ମା ବି ସଫା କରିବୁ ବାସନ ଧୋଇବା ସାବୁନ ଅଛି ସାବୁନ ମିିଶା ସଫା କରିବୁ ଆଉ ତାକୁ ଲେମ୍ବୁ ଦେଇକିନା ମିିଶା ଆମେ ଘଷିକିନା ସଫା କରିପାରିବୁ ତା' ପଛେ ଆମେ ଆଉ ବେଶୀ କଡ଼ା ଲାଗିଥିବ ବାଲି ଲେମ୍ବୁ ସେ ନିର୍ମା ମିଶାଇକିନା ବାଲିରେ ଘଷା ଦେଇକିନା ସେ କଳା ଫଳା ଉଠାଇକିନା ବି ଭଲ କରି ସଫା କରିପାରିବୁ ହଁ ଆଉ ପିତ୍ତଳ ଜିନିଷ ହେଲେ ଆଉ ଟିକେ ତେନ୍ତୁଳି ଫେନ୍ତୁଳି ଦେଇକିନା ଆମେ ଘଷିକିନା ତାକୁ ଚିକ୍ ଚାକ୍ କରିପାରିବୁ ହଁ ଏମିତି ତ ଆମେ ସମସ୍ତ ବାସନ ଧୋଇକିନା ଆମେ ସଫା କରିପାରିବୁ ଆଉ ଯେଉଁଟା ବେଶୀ କଳା ଲାଗିଥିବ ସେଇଟା ତ ବହୁତ ଟାଇମ୍ ଲାଗିବ ଘଷିବା ପାଇଁ

ତା'ପରେ ସେ ତାକୁ ବାଲି ପାଉଁଶ ଏଇସବୁ ସବୁ ମିଶାଇକିନା ତାକୁ ଭଲ ଟିକେ ସେ ତୋଳି ବନାଇବୁ ମଜବୁତ ତୋଳି ଟିକେ ବନାଇ ତାକୁ ରଖି ରଖି ଚାପି ପାଣିରେ ଓଦା କରିକିନା ସେ ଘଷି ଘଷି ଘଷି ଘଷି ସଫା କରିପାରିବୁ ଏମିତି ସଫା କରିପାରିବୁ ଆଉ ଭଲ ଭାବରେ ସଫା କରିପାରିବୁ